ପାଣିକୁ ଫିଲଟର୍ କରିବା ପାଇଁ କିମ୍ବା ଶୁଦ୍ଧ କରିବା ପାଇଁ ଆମେ ବହୁତ ଭଲ ଅଭ୍ୟାସ ଅନୁସରଣ କରୁଛୁ ଯେମିତିକି ମୁଁ ଆମ ପରିବାରରେ ଗୋଟେ ବଡ଼ ପନ୍ଦର ଲିଟରକିୟା ପ୍ଲାଷ୍ଟିକ୍ ଡ଼ବାଟିଏ ରଖିଛି ସେହି ଡ଼ବାରେ ମୁଁ ତଳ ଡ଼ବାର ତଳ ଭାଗରେ ଗୋଟେ ଛୋଟ କଣାଟିଏ କରିଛି ଓ ସେଇ କଣାର ମୂଳରେ ଗୋଟେ ଶୁଦ୍ଧ କପଡ଼ାଟିଏ ବାନ୍ଧିଛି ସେଇ କପଡ଼ା ବାନ୍ଧିବାଦ୍ୱାରା ସେଇ ଡ଼ବାରେ ରଖିଥିବା ପାଣିଗୁଡ଼ିକ ସେଇ କଣା ଦେଇ ଯେତେବେଳେ ବାହାରକୁ ବାହାରିଥାଏ ସେହି କପଡ଼ାରେ ସେ ପାଣିରେ ଥିବା ସବୁ ଅଳିଆ ଓ ଆବର୍ଜନା ସେ କପଡ଼ାରେ ଲାଖିକି ରହିଯାଏ ଯାହାଦ୍ୱାରା କି ପାଣି କେବଳ ଶୁଦ୍ଧ ପାଣି ହିଁ ସେ କଣା ଦ୍ୱାରା ବାହାରକୁ ବାହାରିଥାଏ ଓ ସେ କଣାଦ୍ୱାରା ବାହାରକୁ ବାହାରିଥିବା ଶୁଦ୍ଧ ପାଣି ପିଇ ଆମେ ଆମ ପରିବାରରେ ସମସ୍ତେ ରୋଗମୁକ୍ତ ରହୁଛୁ ଓ ସମସ୍ତେ ସୁସ୍ଥ ଅନୁଭବ କରୁଛୁ ଏହିପରି ଭାବେ ସମସ୍ତେ ପରିବେଶରେ ସମସ୍ତ ପରିବାରରେ ପାଣିକୁ ଫିଲଟର୍ କରି ପିଇବା ଆବଶ୍ୟକ ଓ ଶୁଦ୍ଧ କରିକି ପିଇବା ଆବଶ୍ୟକ କାରଣ ପରିବେଶରେ ସର୍ବଦା ଶୁଦ୍ଧ ପାଣି ଓ ପରିଷ୍କାର ପାଣି ପିଇଲେ ହିଁ ରୋଗମୁକ୍ତ ହିଁ ରହିବା ଆବଶ୍ୟକ